ଯାଜପୁର ଜିଲ୍ଲା ଜଳବାୟୁ ଉଷ୍ମ ଜଳବାୟୁ ଏଠାରେ ଅତ୍ୟାଧିକ ଗରମ ଅନୁଭବ ହୁଏ କାରଣ ଏଠାରେ ଅଧିକ ସଂଖ୍ୟକ କଳକାରଖାନା ଥିବା ଦ୍ୱାରା ପରିବେଶ ଉପରେ ଖୁବ ପ୍ରଭାବ ପଡ଼େ ଗ୍ରୀଷ୍ମ ଦିନେ ଅଧିକ ଗରମ ଗୁଳୁଗୁଳି ଅନୁଭବ ହୁଏ ତାପମାତ୍ରା ଅଧିକାଂଶ ସମୟରେ ବୟାଳିଶ ଡିଗ୍ରୀ ଥାଏ ବର୍ଷାର ପରିମାଣ ବହୁତ କମ ଏଠାରେ ହୁଏ ତେଣୁ ଏଠାକାର ଲୋକମାନେ ଖରାଦିନେ ବହୁତ ଅସୁବିଧା ସମ୍ମୁଖୀନ ହୁଅନ୍ତି ଯେପରି ପରିବାର ପାଣି ସମ୍ ସମସ୍ୟା ଦେଖାଦିଏ